ମୋ ଭାଇ ଦୁବାଇରୁ ଆସି ଭୁବନେଶ୍ୱରରେ ଅପରାହ୍ନ ଦୁଇଟା ସମୟରେ ବିମାନବନ୍ଦରେ ପହଞ୍ଚିଥିଲେ ମୁଁ ତାଙ୍କୁ ଆମ ଘରକୁ ନେବାପାଇଁ ଓଲା ମାଲିକଙ୍କ ସହିତ କଥା ହେଲି ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଆସିବାପାଇଁ କେତେ ଟଙ୍କା ନେବେ ସେ ମୋତେ କହିଲେ କେତେ କିଲୋମିଟର ରାସ୍ତା ହେବ ବୋଲି ମୁଁ ତାଙ୍କୁ ଶହେ ତିରିଶ କିଲୋମିଟର ହେବ ବୋଲି କହିଲି ଗାଡ଼ି ଆମକୁ ଭୁବନେଶ୍ୱରରୁ ଆମ ଗାଁ ଗୁଣପୁର ପହଞ୍ଚାଇବା ପାଇଁ ଦୁଇ ହଜାର ପାଞ୍ଚଶହ ଟଙ୍କା କହିଲେ ମୁଁ ମୋ ଭାଇଙ୍କୁ ନେଇ ଓଲା ଗାଡ଼ିରେ ଆସି ସନ୍ଧ୍ୟା ଛଅଟା ସମୟରେ ଘରେ ପହଞ୍ଚିଲି